ଆଜିକାଲି କାହିଁକି ଦେଖାଯାଉ ନାଇଁ ଗାଁ ଗହଳିର ଖବର କାଗଜରେ ଗାଁ ଗହଳିର ଖବର ବୋଲି କହିଲେ ଆମର ଯେତିକି ବି ସହରରେ ଖବର କାଗଜ ତିଆରି ହେଉଛି ବାହାରୁଛି ସେମାନେ ତ ଖାଲି ହିରୋ ହିରୋଇନ୍ର ଫଟୋ ଦେଖବାପାଇଁ ଆଉ ସେ କୁକେ କାହାକୁ ମାରି ଦେଲା କିଏ କାହାକୁ ଇଏ ଭୁଷି ଦେଲା କିଏ କାହାକୁ ଲାଛି ଦେଲା ଏଟା ମାନେକା ତାଙ୍କେ ଦେଖଉଛନ୍ତି ମାତ୍ର ଆମା ଗାଁରେ କିଏ ଚାଷ କେମିତି କରୁଛି କେଉଁ ସ୍କୁଲ୍ର ମାଷ୍ଟର୍ ଅଛିକି ନାଇଁ କେଉଁ ଅଙ୍ଗନବାଡ଼ି ଯାଉଛିକି ନାଇଁ କେଉଁ ରାସ୍ତା ଭଲ ଅଛିକି ନାଇଁ ଏଗୁଡ଼ାକ ସେମାନଙ୍କୁ ଆଉ ଧ୍ୟାନ ନାହିଁ ସେମାନେ ଖାଲି ଟାଉନ୍ର ଜିନିଷ ଉପରେ ଏକା ଫୋକସ୍ରେ ରହୁଛନ୍ତି ତ ଆମ ଗାଁ ଗହଳିର ଜିନିଷ ବାହାରି ପାରୁନାହିଁ ଆଉ ସେ ତେଣୁ କରି ଆମର ଆମ ଅଞ୍ଚଳରେ ବି ଯେଉଁ ସାମ୍ବାଦିକ ବନ୍ଧୁମାନେ ଅଛନ୍ତି ସେମାନେ ବି ତ ଆସୁ ନାହାନ୍ତି ନା ସେମାନେବି ଆସିବାର ଅଛି ଗାଁ ଗାଁ ବୁଲିଲେ ଆମ ଗାଁ ଆଡ଼େ ଆସିଲେ ସେମାନେ ଦେଖିଲେ ଜାଣିବେ ଯେ ହଁ ସତ କଥା ଏଟା ଏମତି ଚାଲିଛି ଏଇ ସ୍କୁଲ୍ର ଅବସ୍ଥା ଏମତି ଅଛି ଏ ଅଙ୍ଗନବାଡ଼ିର ଅବସ୍ଥା ଏମତି ଅଛି ଏ ନଦୀକୁ ଯିବା ରାସ୍ତା ଖରାପ ଅଛି କି ଗାଁ ମଝି ରାସ୍ତା ଖରାପ ଅଛି ଗାଁରେ ଅଳିଆ ଆବର୍ଜନା ପଡ଼ି ରହୁଛି ଏ ବିଷୟରେ ବାହାର କରିଥାନ୍ତେ ସେମାନେ ବି ତ ଆସୁ ନାହାନ୍ତି ଆମ ଗାଁ ଆଡ଼େ ସେମାନେ ଆଉ କେମତି କରି ଆମକୁ ଆମର ଖବରକାଗଜରେ ଟାଉନ୍ର ଖବରକାଗଜରେ ଆମର ଗାଁର ଖବର ସେମାନେ ପକେଇବେ ସେମତି ହୋଇକି ଆମର ଗାଁର ଖବରକାଗଜରେ ପଡ଼ି ପାରୁ ନାଇଁ